ନୟାଗଡ଼ ଜିଲ୍ଲାର ଆମ ରଣପୁରରେ ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ପାଳିତ ହୁଏ ସେଥିମଧ୍ୟରୁ ଦୂର୍ଗା ପୂଜା ହେଉଛି ଅନ୍ୟତମ ଆଶ୍ଵିନୀ ମାସରେ ଦଶମୀ ତିଥିରେ ବେଶ୍ ଆଡମ୍ବରରେ ଦୂର୍ଗା ପୂଜା ପାଳନ କରାଯାଇଥାଏ ଏବଂ ତା ସହିତ ଦେବୀ ମା ଦୂର୍ଗା ଙ୍କର ସପ୍ତମୀ ଅଷ୍ଟମୀ ନବମୀ ଏବଂ ଦଶମୀ ପୂଜା ମଧ୍ୟ ପାଳନ କରାଯାଇଥାଏ ଏବଂ ସେହି ସେହିଠାକୁ ମଧ୍ୟ ମାଆ ଖିଲାମୁଣ୍ଡା ବିରାଜ ମାନ କରନ୍ତି ମାଆ ଖିଲାମୁଣ୍ଡା ସେଠାକୁ ବିରାଜ ମାନ କରି ମାଆ ଦୂର୍ଗାଙ୍କର ଦଶମୀ ଦିନ ରାତିରେ ନିଜର ସ୍ଥାନକୁ ଫେରିଯାଆନ୍ତି ଫେରିବା ବେଳେ ସମସ୍ତ ଲୋକମାନେ ମାଆଙ୍କୁ ବିଦାୟ ଦେଲାବେଳେ ଖୁବ ଆଡମ୍ବରରେ ମାଆ ଖିଲାମୁଣ୍ଡାଙ୍କୁ ବିଦାୟ ଦେଇଥାନ୍ତି ଏବଂ ସେଠାକୁ ମଧ୍ୟ ବିଭିନ୍ନ ଗାଁରୁ ବିଭିନ୍ନ ଲୋକମାନେ ଆସି ଏହି ପର୍ବରେ ସାମିଲ ହେଉଛନ୍ତି ଏବଂ ଦେବୀ ମାଆ ଦୂର୍ଗା ଏବଂ ମାଆ ଖିଲାମୁଣ୍ଡାଙ୍କୁ ଦର୍ଶନ କରି ଲୋକମାନେ ବହୁତ ଆନନ୍ଦ ମଧ୍ୟ ହେଉଛନ୍ତି ଏବଂ ରାତିରେ ମଧ୍ୟ କେତକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପାଳନ କରାଯାଇଥାଏ ଏହିପରି ଭାବରେ ଆମ ନୟାଗଡ଼ ଜିଲ୍ଲାର ରଣପୁରରେ ଦୂର୍ଗା ପୂଜା ପାଳନ କରାଯାଏ